ଓଡ଼ିଶାରେ ଯେହେତୁ କୃଷକ କୃଷି କ୍ଷେତ୍ରରେ ଅନେକ ପ୍ରକାରର ପ୍ରତିକ୍ରିୟା କରେ ଅନେକ ଲୋକମାନେ ସଙ୍କଟରେ ମଧ୍ୟ ପଡ଼ିଥାନ୍ତି ବ୍ୟାଙ୍କ୍ ଲୋନ ଦ୍ୱାରା ସେମାନେ ବ୍ୟାଙ୍କ୍ ଲୋନ ଯେହେତୁ ଆଣ କୃଷି କ୍ଷେତ୍ରରେ ଲଗାଇଥାନ୍ତି ଯଦି ତାଙ୍କର ଜୀବନରେ ଚାଷ କମ୍ ହେଲେ ସ୍ଥିରତା ଦେଖାଯାଏ ନାଇଁ ଲୋକଙ୍କୁ ରିପୋର୍ଟ ମଧ୍ୟ କରିବାକୁ ପଡ଼ିଥାଏ ଅନେକ ପ୍ରକାରର ସାମଗ୍ରୀ କିଣିବାକୁ ପଡ଼ିଥାଏ ବ୍ୟସ୍ତତା ମଧ୍ୟ ହେଇଥାନ୍ତି ଲୋକ ଲୋକ ମଧ୍ୟରେ ମଧ୍ୟ ଅସ୍ଥିରତା ଦେଖା ଦେଇଥାଏ